ହ୍ୟାଲୋ ଦିପୁ କିରେ ହଁ ଦିପୁ ଶୁଣେ କ'ଣ ହେଲା ଜାଣିଛୁ ନା କାଲି ନାଇଁ କି ମୁଁ ଗୋଟେ ଇୟାରଫୋନ୍ ଅର୍ଡ଼ର କରିଥିଲି ଇୟାରଫୋନ୍ ଅର୍ଡ଼ର କରିଥିଲି ତା'ପରେ ମୁଁ ନାଇଁକି ମୁଁ ଟିକିଏ ଯାଇଥିଲି ଏମିତି ବାହାରକୁ କମ୍ପ୍ୟୁଟର କ୍ଲାସ୍ ଥିଲା କ୍ଲାସ୍ ଥିଲା କଲେଜରେ କିଛି ଏମିତିକା ଟିକିଏ ବୁଲାବୁଲି କରିକି ଆଇଲା ବେଳକୁ ମୁଁ ଦିଦି ଇୟାରଫୋନଟା ପିକଅପ୍ କରିଦେଲା ସକାଳେ ଆସିକି ଡେଲିଭରି ବଏ ଦେଲାରୁ ହେଲେ କ'ଣ ହେଲା ନା ଇୟାରଫୋନଟା ଟିକିଏ ନାଇଁ ଡ୍ୟାମେଜ୍ ଥିଲାରେ ହେଲେ ମୁଁ ନାଇଁ କି ଇୟାରଫୋନଟା ଦେଖିଲା ମାନେ ଆଇଲା ପରେ ଇୟାରଫୋନଟା ନେଇକି ସେଫ୍ ପ୍ୟାକେଟରୁ ଇୟାରଫୋନଟା ଇୟାରଫୋନ୍ ଟିକିଏ ଡ୍ୟାମେଜ୍ ଥିଲା ତ ମୁଁ ଦିଦିକୁ କହିଲି ଦିଦି ଇୟାରଫୋନଟା ଟିକିଏ ଡ୍ୟାମେଜ୍ ଅଛି କ'ଣ କରିବି ଦିଦି କହିଲା କି ତାକୁ ତୁ ରିଟର୍ନ କରିଦେ ପଇସାଟା ଏକାଉଣ୍ଟକୁ ପଳେଇଆସିବ ହେଲେ ମୁଁ ଦିଦି କି କହିଲି ଦିଦି ରିଟର୍ନ କେମିତି କରାଯିବ ତ ଦିଦି ମୋତେ କହିଲା ନା ଫ୍ଲିପକାର୍ଟକୁ ଯାଇଁକି ସେଠି ରିଟର୍ନ ପାଇଁ ଅପସନ୍ ଥିବ ସେଇଟା ଅପସନ୍ କରେ ତ ମୁଁ ସେଟା ଇଏ କଲାପରେ ନାଇଁକି ଡେଲିଭରି ବଏ ଦୁଇ ତିନି ଦିନ ଯାଏ ଘରୁ ଆଇଲାନି ତ ମୁଁ କଲ କଲି ଡେଲିଭରି ବଏକୁ ଯେଉଁ ଡେଲିଭରି ମୋତେ ଡେଲିଭରି ବଏ ଆସି କରିଥିଲା ଡେଲିଭରି ତାକୁ କଲ କଲି ସିଏ ବି ରେସପନ୍ସ କିଛି ଦେଲାନି ବହୁତ ଦିନପରେ ସେ ରେସପନ୍ସ ଦେଲା ମାନେ ବହୁତ ଘଣ୍ଟା ପରେ ରେସପନ୍ସ ଦେଲା ତ ମୁଁ ତାକୁ କହିଲି ଭାଇ ଟିକିଏ ରିଟର୍ନ କରିବାର ଅଛି ହଁ ରିଟର୍ନ କରିଦେବି କହିଲା ତ ସେଟା ନାଇଁକି ରିଟର୍ନ ତାକୁ ଦେଇଦେଲା ପରେ ମୋ ଆକାଉଣ୍ଟକୁ ପଇସା ଆସୁନି ଭାଇ କ'ଣ କରିବି ତୁ ଆ କହ ସେମିତି ଅସୁବିଧା ହେଇଯାଇ ତା'ପରେ ନାଇଁକି ସେଇଟା ବହୁତ ଦାମିଟା ଦିପୁ ଛବିଶଶହ ଟଙ୍କା ପଡ଼ିଥିଲା ଦିପୁ କ'ଣ କରାଯିବ କିଛି ମୁଣ୍ଡ ପଶୁନି ତୁ ବି ଗୋଟେ ଡେଲିଭରି କୁ ଏମିତିକା କ୍ୟାନସଲ୍ କରିଥିଲୁ ତ ତୁ ଜାଣିଥିବୁ ରିଟର୍ନ କରିବାଟା କ'ଣ ତ ତୋତେ ଫୋନ୍ କରି ପଚାରିଲି ଗୋଟେ ସାଙ୍ଗ ହିସାବରେ ତ କ'ଣ କରିବା କହ ତୁ ଆ କହ କ'ଣ କରିବା ଟିକିଏ ବୁଝିକି କହିବୁ ଟିକିଏ ହେଲା ଆମକୁ ହୁଁ ତୋ ଅପେକ୍ଷାରେ ରହିଲି କ'ଣ ମାନେ ଦେଖେର ଏବେ ଇୟାରଫୋନଟା ମାନେ ସେ ଯେଉଁ ତାର ୱେର ଟିକିଏ ଛିଣ୍ଡିଯାଇଛି ଆଉ ଟିକିଏ କ୍ରାସ୍ ଟିକିଏ ହେଇଛି ତ ମୋତେ ଭଲ ଲାଗୁନି ଦିପୁ ସେଇଟା ତ ହୁଁ ଆଉ କ'ଣ କରାଯାଇପାରିବ ତୋ ଦ୍ୱାରା ଟିକିଏ କରେ ଆଉ ଇୟାରଫୋନଟା ନାଇଁକି ଗୋଟେ ସ୍ପିକର କାମ ଦେଉଛି ଆଉ ଗୋଟେ ସ୍ପିକର କାମ ଦେଉନି ଦିପୁ ଆଉ କ'ଣ ମାନେ ଟିକିଏ ପୁରୁଣା ଟାଇପର ଦେଖାଯାଉଛି ଦିପୁ ତ ଆମ ଘରେ ଗାଳି କରୁଛନ୍ତି ଏତେ ପଇସା ନେଇଗଲୁ ଏମିତି ଏମିତି କରିଦେଲୁ ଇୟାରଫୋନଟା ଏମିତି ହେଇଗଲା ଆଉ ଘରେ କହୁଥିଲେ କି ଅଫଲାଇନରୁ କିଣିଦେ ତ ମୁଁ ତ ଅନଲାଇନରୁ କିଣିଦେଲି ତା'ପରେ ଏ ଅବସ୍ଥା ଭୋଗିବାକୁ ପଡ଼ୁଛି ମୋତେ ଆଉ କ'ଣ କରାଯିବ କିଛି ବୁଝା ପଡ଼ୁନି ଦେଖେ ତୁ ଟିକିଏ କ'ଣ କରିପାରିବୁ ମାନେ ଟିକିଏ ହେଲ୍ପ କର ମୋତେ ସାଙ୍ଗ ହିସାବରେ ଆଉ ମୁଁ ତୋତେ କ'ଣ କହିବି ତୁ ତ ଏ କାମରେ ଏକ୍ସପର୍ଟ ଜାଣିଥିବୁ ବହୁତ କିଛି ଅର୍ଡ଼ର କରୁଛୁ ତୁ ଅନଲାଇନ ସପିଙ୍ଗ ତ ବେଶୀ କରୁଛୁ ନା ତ ଜାଣିଥବୁ ହେଉ ଟିକିଏ ହେଲ୍ପ କର ମୋତେ କ'ଣ ରହିଲି ଭଲ ଅଛୁ ତ ହେଉ ରହିଲି ହୁଁ